ହଁ କୁହନ୍ତୁ ଆଜ୍ଞା ଆଜ୍ଞା ଆମ ମିଠା ନାଁ ଦୋକାନ ହେଉଛି ସରିତା ସୁଇଟ୍ସ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ କିଛି ଅସୁବିଧା ନାହିଁ କୁହନ୍ତୁ ହଁ କ'ଣ କ'ଣ ମିଠା ଆପଣ ନେବେ ହଁ ମିଠା ଆମର ଗୋଲାପଜାମୁ ରହୁଛି ଆଉ ରସଗୋଲା ରହୁଛି ଆଉ ଆମର ରହୁଛି କ'ଣ କହିଲେ ସନ୍ଦେଶ ରହୁଛି ଛେନାପୋଡ଼ ରହୁଛି ଆଉ କାଳି ମିଠା ରହୁଛି ଏବଂ ରହୁଛି ନାଲି ମିଠା ରହୁଛି ହଁ ଛେନାଗଜା ରହୁଛି ବୁନ୍ଦି ଲଡ଼ୁ ରହୁଛି

ହଁ ଜଲେବି ଅଛି ମାଲପୁଆ ଅଛି ସବୁ ଆଜ୍ଞା ବର୍ତ୍ତମାନ ତ ଛେନା ରେଟ୍ ବଢ଼ିଗଲାଣି ତେଣୁ କରି ରସଗୋଲାଟା ଆମେ ରଖିଛୁ ଦଶଟଙ୍କା ଲେଖାଁ ଗୋଟା ବୁଝିପାରିଲେ ଆମର ଯେଉଁ ରହୁଛି ଗୋଲାପଜାମୁ ରହୁଛି ଗୋଲାପଜାମୁ ପାଞ୍ଚଟଙ୍କା ଲେଖାଁ ରଖିଛୁ ମାଲପୁଆ ଏବଂ ପାଞ୍ଚଟଙ୍କା ରଖିଛୁ ଆଉ ଆମର ଯେଉଁ ରହୁଛି ଆପଣ ଯେଉଁ କହୁଛନ୍ତି ଯେ ଯେଉଁ ଛେନାପୋଡ଼ ରହୁଛି ଯେଉଁ ଆମର ଆଗରୁ କ'ଣ ଯେଉଁ ଛେନାଗଜା ଯେଉଁ କହୁଛନ୍ତି ସେ ସବୁ ଦଶଟଙ୍କା ଲେଖାଁ ସବୁ ରହୁଛି ଛେନାପୋଡ଼ କିଲୋ ହିସାବରେ ଆପଣ ନେବେ ଆଉ କିଲୋ ଭାଇ ଚାରି ଶହ ଟଙ୍କା ଅଛି ଚାରିଶହ ଟଙ୍କା ଚାରିଶହ ଟଙ୍କା ଅଛି କିଲୋ ଷ୍ଟିମ୍ଟା ଥିଲା ସେ ଷ୍ଟିମ୍ଟା ବର୍ତ୍ତମାନ ଟିକିଏ ସରିଯାଇଛି ଆପଣ ଯଦି କହିବେ ଆମେ ତିଆରି କରିକି ଦେଇପାରିବୁ କ'ଣ ରସଗୋଲା ଗୋଲାପଜାମୁ ଆ କିଲୋ ହିସାବରେ ଯଦି ଆପଣ ନେବେ ତାହେଲେ ରସଗୋଲାର କିଲୋ ଆମେ ଦୁଇଶହ କୋଡ଼ିଏ ଟଙ୍କା ରଖିଛୁ ଆଉ ଗୋଲାପଜାମୁର କିଲୋ ଆମେ ଦୁଇଶହ ଟଙ୍କା ରଖିଛୁ ଆପଣ ଯେତେ କିଲୋ ନେବେ ଆଉ ଆ

ଠିକ୍ ଅଛି ଠିକ୍ ଅଛି ଆପଣ ଆମକୁ ଶୁଣନ୍ତୁ ଶୁଣନ୍ତୁ ସାର୍ ଆପଣ ଆମକୁ ଗୋଟେ ଦିନ ପୂର୍ବରୁ ଯଦି ଆପଣ ଅର୍ଡ଼ର ଦେଇ ଦେଇ ଯାଉଛନ୍ତି ଏବଂ ଆସିକି ଯଦି ଆଡ଼ଭାନ୍ସର ପଇସା ଡିପୋଜିଟ୍ କରି ଦେଇ ଯାଉଛନ୍ତି କିଛି ପଇସା ତାହେଲେ ଆମେ ଆପଣଙ୍କୁ ଗୋଟେ ଦିନ ପରେ ତାପରେ ଆପଣଙ୍କର ଯେଉଁ ଆଡ଼୍ରେସ ଦେବେ ସେହି ଆଡ଼୍ରେସରେ ଆମେ ଯାଇ ମିଠା ପହଞ୍ଚାଇ ଦେବୁ ବୁଝିପାରିଲେ ନିଶ୍ଚୟ ନିଶ୍ଚୟ ଆପଣ ଗୋଟେ କାମ କରନ୍ତୁ ଶୁଣନ୍ତୁ ସବୁ ଜିନିଷ ଅଛି ଆପଣ ଆମ ଦୋକାନ ମଧ୍ୟ ଭଲ ମିଠା ବୁଝିପାରିଲେନା ଆପଣ ଯଦି ପାରିବେ ପାଖାପାଖି ଅଞ୍ଚଳରେ ପଚାରି ଦେଇପାରନ୍ତି ଆମର ଆପଣ ଆସିକି ଗୋଟେ କାମ କରନ୍ତୁ ଦେଖିବେ ଆପଣ ଦେଖିକି ଯେତେ ନେବେ ଅର୍ଡ଼ର ଦେଇକି ଆପଣ ଯିବେ ଆଉ ଠିକ୍ ଅଛି ଠିକ୍ ଅଛି ଆସନ୍ତୁ ରଖୁଛି ଆଜ୍ଞା